ମୋ ଜୀବନରେ ଗର୍ବିତ ସଫଳତା ବିଷୟରେ ମୁଁ ଆପଣଙ୍କୁ କିଛି କହୁଛି ଥରେ ଆମର ଯେତେବେଳେ ପରିବାରରେ କିଛି ଅସୁବିଧା ଚାଲୁଥିଲା ମାନେ ଆର୍ଥିକ ଅସୁବିଧା ସେ ସମୟରେ ମୁଁ ଚାହିଁଲି କି ମୁଁ ମୋ ପରିବାରକୁ କିଛିଟା ରୂପରେ ଆର୍ଥିକ ସହାୟତା ଦେଇପାରିବି ସେଥିଯୋଗୁଁ ମୁଁ ଗୋଟେ ବ୍ୟବସାୟ କରିବା ଆରମ୍ଭ କଲି ମାନେ ଗୋଟେ ଛୋଟ ବ୍ୟବସାୟ ମାନେ ଗୋଟେ ମିକ୍ସଚର୍ର ଗୋଟେ ବ୍ୟବସାୟ କରିବାର ମୁଁ ଆରମ୍ଭ କଲି ସେ ବ୍ୟବସାୟରେ ମୁଁ ବେଶୀ ଅର୍ଥ ମଧ୍ୟ ଲଗାଇନଥିଲି ନା କି ବେଶୀ ଆଡ଼ମ୍ବର ଭାବରେ କରିଥିଲି ସେମିତି ନର୍ମାଲ୍ ଭାବରେ ମୁଁ ଛୋଟ ଛୋଟ ପ୍ୟାକେଟ୍ କରିକି ମୁଁ ଲୋକଙ୍କୁ ଦିଏ ଦେବା ଦ୍ୱାରା ଲୋକଙ୍କୁ ସେ ମିକ୍ସଚର୍ଟି ଭାରି ପସନ୍ଦ ଲାଗିଲା ଧୀରେ ଧୀରେ ସିଏ ମୋତେ ବଡ଼ ବଡ଼ ମାଗନ୍ତି ଯେଉଁଟା ତ ଭଲ ଜିନିଷ ସେଇଟା ତ ଲୋକମାନେ ଖାଇବାକୁ ପସନ୍ଦ କରିବେନା ଯେ ଲୋକମାନେ ବଡ଼ ବଡ଼ ମାଗିଲେ ମାଗିବା ଦ୍ୱାରା ମୋର ବି ଉତ୍କଣ୍ଠା ବଢ଼ିଲା ମୋର ବି ଆଗ୍ରହ ହେଲା ଯେ ମୁଁ ମିକ୍ସଚର୍ ଗୋଟେ କରିବି ବୋଲି ତା'ପରେ ଧୀରେ ଧୀରେ ଧୀରେ ଧୀରେ ମୋତେ ବହୁତ ବଡ଼ ବଡ଼ ଅର୍ଡ଼ର ଆସିଲା ଯାହାଦ୍ୱାରା କି ମୁଁ ବାଧ୍ୟ ହେଲି କରିବା ପାଇଁ ଏବଂ ଆଜି ବହୁତ ଆଗେଇ ଯାଇଛି ମୋର ସେ ମିକ୍ସଚର୍ ଦୋକାନଟି ଏବଂ ଏହାପାଇଁ ମୋ ପରିବାର ବହୁତ ଗର୍ବିତ